ନୟାଗଡ଼ ଜିଲ୍ଲାରେ ମହିଳାମାନେ ନିଯୁକ୍ତି ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଥିଲେ ମଧ୍ୟ ବର୍ତ୍ତମାନ ଅଧା ସମସ୍ୟାରେ ମହିଳାମାନେ ନିଯୁକ୍ତି ହୋଇପାରନ୍ତି ନାହିଁ କାରଣ ସମାଜରେ ପୁରୁଷମାନଙ୍କ ନିଯୁକ୍ତି ପାଇଁ ଅଧିକ ଗୁରୁତ୍ଵ ଦିଆଯାଇଛି ଫଳରେ ବିଧବା ମହିଳା ଏବଂ କାର୍ଯ୍ୟ କରିବା ପାଇଁ ଖୋଜୁଥିବା ମହିଳାମାନେ ନିଯୁକ୍ତି ପାଇପାରନ୍ତି ନାହିଁ